ମୋ' ପାଖରେ ଥିବା ପାଞ୍ଚ ଜଣଙ୍କର ନାମ ହେଉଛି ଗୋପାଳ ଚନ୍ଦ୍ର ମାଝି ନୀଳାଦ୍ରି ଚନ୍ଦ୍ର ମହାପାତ୍ର ରୁଦ୍ରପ୍ରତାପ ସିଂହଦେଓ ଗୋପବନ୍ଧୁ ରାଜପୁତ ଗୋବିନ୍ଦ ଶେଖର କଲତା